ଆଜ୍ଞା ନମସ୍କାର ତାରିଣୀ ଟ୍ରାଭେଲ୍ସରୁ କହୁଛନ୍ତି ଆଜ୍ଞା ଆଜ୍ଞା ଯେଉଁ ମୁଁ ଆପଣଙ୍କ ସହରରେ ଯେଉଁ ବୁକିଂ କରିଥିଲି କ୍ୟାବ୍ ହଁ ଆମ ପରିବାର ସହିତ ଯେଉଁ ବାହାରକୁ ଯିବା ପାଇଁ ତ ସେଇ ପ୍ରୋଗ୍ରାମ୍ ପାଇଁ ଯେଉଁ ଆପଣ ଡ୍ରାଇଭର ପଠାଇଥିଲେ ସେ ତ ଏକରେ ଠିକ୍ ଟାଇମ୍ରେ ଆସିଲେ ନାହିଁ ଏ ଦ୍ଵିତୀୟରେ ସେ ଏ ଯେଉଁ ଗତର ଆସିଥିଲେ ଆମକୁ ଭୁଲ ସ୍ଥାନରେ ନେଇ ପହଞ୍ଚାଇଲେ ବିଳମ୍ବ କରୁଛନ୍ତି ଡ୍ରାଇଭରଙ୍କୁ ଫୋନ ବାରମ୍ବାର ଲଗାଇବା ସତ୍ତ୍ୱେ ବି ସେ ଫୋନ ଉଠାଉ ନାହାଁନ୍ତି ଆସୁଛି ଆସୁଛି କହିକି ଏତେ ପର୍ଯ୍ୟନ୍ତ ଆସୁନାହାଁନ୍ତି ତେଣୁ ମୁଁ ଯେଉଁ ଟାଇମ୍ରେ ପହଞ୍ଚିବା କଥା ଯେଉଁ ସମୟରେ କାମ ଥିଲା ତ ସେ ଟାଇମ୍ରେ ତ ମୁଁ ପହଞ୍ଚିପାରୁନାହିଁ ତେଣୁ କ୍ଷମା କରିବେ ମୁଁ ଆପଣଙ୍କ ସୁବିଧାକୁ ମୁଁ ଚାହୁଁନାହିଁ ଆପଣଙ୍କ ସୁବିଧାକୁ ଚାହୁଁନାହିଁ ଆପଣଙ୍କର ଏଇ ଯେଉଁ ମୁଁ ବୁକିଂ କରିଥିଲି ତାକୁ କ୍ୟାନସଲ୍ କରୁଛି